ମୁଁ ଡ୍ୟାନ୍ସିଂ ଟିଭି ସୋ ଦେଖେ ସେଥିମଧ୍ୟରେ ଆମର ନାଚ ଓଡ଼ିଶା ନାଚରେ ମୁଁ ସୋ ଦେଖିବା ପାଇଁ ବହୁତ ଭଲ ପାଏ ସେମାନେ ଆମର ଓଡ଼ିଶାରେ ପାରମ୍ପରିକ ନୃତ୍ୟ କରିକି ଆମ ଓଡ଼ିଶାର ସୁନାମ ଅର୍ଜନ କରାଉଅଛନ୍ତି କୁନି କୁନି ପିଲାମାନଙ୍କ କତିରୁ ଆରମ୍ଭ କରି ଯୁବକ ଯୁବତୀମାନେ ମଧ୍ୟ ଓଡ଼ିଶାରେ ନିଜର ନୃତ୍ୟ ପରିବେଷଣ କରି ପାରମ୍ପରିକ ଭାବେ ରୀତିନୀତିରେ ଦେଶର ବା ଆମ ରାଜ୍ୟର ନାମକୁ ଆଗକୁ ବଢ଼ାଇନିଅନ୍ତି